ମୁଁ ଜାଣିବାରେ ଆମ ରାଜ୍ୟ ଓଡ଼ିଶାରେ କୋରାପୁଟରେ ବି କୋରାପୁଟ କୋରାପୁଟ ଜାଗା ଏମିତି ଜାଗାରେ ଅଛନ୍ତି ଆଦିବାସୀ ଲୋକ ସେଠାରେ ସେମାନେ ତାଙ୍କ ବେକରେ ଗୋଟିଏ ଲୁହାର ରିଙ୍ଗ ପରି ଜିନିଷ ତାଙ୍କ ଲଗାଇଥାନ୍ତି ଆଉ ସେମାନେ ତାଙ୍କର ଆଦିବାସୀଙ୍କ ପ୍ରତି ରହିଛନ୍ତି ଲେକିନ୍ ହେଲେ ଏବେ ଆଦିବାସୀ ମାନେ କିଛି କିଛି କିଛି କିଛି ଅବଗତ ହେଇସାରିଲେଣି ଆଉ ସେମାନେ ମାନେ ସମସ୍ତେ ଧୀରେ ଧୀରେ ଇଚ୍ଚୁକ ଆସିଲେଣି ଆଉ କଳା ଏହା ଆମ ଅବଗତ ଅଛି ଯେ ଯାହା ସେମାନେ ମାନେ ଆଜିକାଲି ଧୀରେ ଧୀରେ ଅବଗତ ହେଲେଣି ଓ ସେମାନେ ମାନେ ଧୀରେ ଧୀରେ ଆମ ଆମ ପରି ଲାଗିଲେଣି ଆଦିବାସୀ ଲୋକ ଏବେ ବହୁତ କମ୍ ଅଛନ୍ତି ଓ ଆଦିବାସୀ ଲୋକମାନେ ଆଜିକାଲି ହିଁ ରହିବାକୁ ପସନ୍ଦ କରନ୍ତି ନାହିଁ ସେମାନେ ତାଙ୍କ ଆଦିବାସୀ ଜାଗା ବହୁତ ଭଲ ଲାଗୁଥିଲା ହେଲେ ଏବେ ବି ତାଙ୍କୁ ଏହା ଭୁଲ ନାହାନ୍ତି ଓ ତାଙ୍କ ପାଇଁ ଆମର ବହୁତ ପ୍ରକାର